ଆମେ ବହୁତ୍ଟି ଚାଷ୍ କର୍ସୁଁ ସେଥିରୁ ଆମ୍କୁ ବହୁତ୍ ସଫଲ୍ ମିଲ୍ସି ସେଥିରୁ ହିଁ ଆମେ ଇନକମ୍ କର୍ସୁଁ ସେଟା ବିକି ସାରିଲା ପରେ ଆମେ ପଇସାଟା ଆମେ ଧାନ ଚାଷ୍ କର୍ସୁଁ ଧାନ ଯେତେବେଲେ ହେସି ସେଥିରୁ ଆମେ ବହୁତ ପରିଶ୍ରମ କରି କରି ଲଟା ଘିସୁଁ ପହ୍ଲା ରୁସୁଁ ତାପରେ ଧାନ ହୋଇସାରିଲା ପରେ ଆମେ ଧାନ କାଟସୁଁ ତାପରେ ସେଥିରୁ ଆମେ ମଡ଼ ମଡ଼ା କରି ହିଁ ସେଟା ବିକ୍ସୁଁ ତାପରେ ଆମେ ମାଖନ୍ ବି କର୍ସୁ ମାଖନ୍ରେ ଖତ୍ ଭରିକି ମାଖନ୍ ମଞ୍ଜି ଭରି ଦେସୁ ତାପରେ ହୋଇସାରିଲା ପରେ ମାଖନ୍ ଆମେ ଦେସୁଁ ଆମ୍କୁ କାମ୍ କଲେ ଆମ୍କୁ ବହୁତ୍ ସଫଲ୍ ମିଲୁଛେ କାଇଁ ଯେ ବିଲ ଆମେ ସବୁଥିରୁ ସେ ସେଥିରୁ ହିଁ ଆମ ଲାଭ୍ ଆମ ଲାଭଦାୟକ ହେ ଆମେ ଚାଷ୍ନିକୁ ହେଲେ ଆମେ କିଛି ଖାଇବା ଲାଗି ନେଇଁପାଉ ହେଲେ ହେଥିରେ ହେଲେ ଆମେ ଚାଶ୍କର୍ସୁଁ ଚାଷ୍ ଯେତେବେଲେ ହେବା ସବୁ ବର୍ଚି ପାର୍ମୁଁ ନିଆଁ ଚାଷ୍ରେ ଯେତ ବର୍ଚିନି ହୁଏ ତାହେଲେ ସେ ଚାଷ୍ ହିଁ ଭଲ ଲାଗି ସବୁ କିିଛି ଚାଷ୍ରେ ଆମେ ଶାଗ୍ ବି ଯୋଗାସୁଁ ତାପରେ ଯେ ମାଖନ୍ ବେକନ ଯୋଗାସୁଁ ତାପରେ ସେଥି ସେଟା ହିଁ ବିକି କରି ଆମେ ଦୁଇ ପଇସା ରୋଜଗାର କର୍ସୁଁ ବହୁତ ପରିଶ୍ରମ କଲେ ଯେ ସେ ଜିନିଷ୍ଟା ଆମକୁ ହୋଇପାରୁଛେ ନେହେଲେ ତ କିଛି ହୁଏ ଏକା ନାଇଁ ସବୁ ଭୁକେ ମରିଯିମା ସେ ଧାନ୍ ଧାନ୍ ହେଲେ ସେନା ଚାଉଲ୍ ହେବା ହେ ଧାନ୍ ହିଁ ଆମେ ସବୁକିଛି କର୍ସୁଁ ମାଖନ୍ ଯୋଗାସୁଁ ବେକନ୍ ବି ଯୋଗାସୁଁ ବେକନ୍ ଯୋଗାଲେ ଆଗରୁ ସେ ଗାର୍ ବନାବାର୍କେ ପଡ଼୍ସି ଗାର୍ ବନେଇ ସାରିଲା ପରେ ଆମେ ମାଖନ୍ ବେଗନ୍ ବଞ୍ଜି ଆମେ ଯୋଗେଇ କରି ବେଗନ୍ ରପରେ ତୁଲା ତୁଲି କର୍ସୁଁ